ଜାତୀୟ ଏବଂ ଇଂ ଆନ୍ତର୍ଜାତୀୟ ସ୍ତରରେ ଆମ ରାଜ୍ୟକୁ କିଛି କ୍ରୀଡ଼ାବିତ ମାନେ ଏବଂ ଖେଳାଳିମାନେ ପ୍ରତିନିଧିତ୍ଵ କରିଥାନ୍ତି ସେମାନେ କ୍ରିକେଟ ଏବଂ ଫୁଟବଲ ହକି ଦ୍ୱାରା ଆମ ରାଜ୍ୟର ନାମକୁ ବାହାରେ ପ୍ରସିଦ୍ଧ କରିଥାନ୍ତି କିଛି ଆମ ରାଜ୍ୟର ଆମ ଅଞ୍ଚଳର କିଛି କ୍ଲବ ଏବଂ ଟିମ ଯେଉଁମାନେକି ବାହାର ରାଜ୍ୟ ବାହାର ସ୍ତରରେ ଏହି ଆନ୍ତର୍ଜାତୀକ ଏବଂ ଜାତୀୟ ସ୍ତରରେ ନିଜ ନାମକୁ ପ୍ରସିଦ୍ଧ କରିଥାନ୍ତି ଏହାଦ୍ୱାରା ଆମ ଅଞ୍ଚଳର ନାମ ମଧ୍ୟ ବାହାର ସ୍ତରରେ ପ୍ରକାଶ ପାଇଥାଏ କ୍ରିକେଟ କ୍ରିକେଟ ଦ୍ୱାରା ବି ବହୁତ ଆମ ଦେଶ କ୍ରିକେଟ ଏକ ବିଶ୍ୱ ପ୍ରସିଦ୍ଧ ଖେଳ ଏହି କ୍ରିକେଟ ଦ୍ୱାରା ହିଁ ବହୁତ ଖେଳାଳି ନିଜ ନାମକୁ ବାହାର ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ନାମ ପ୍ରସିଦ୍ଧ କରିଛନ୍ତି ଏହାଦ୍ୱାରା ଆମ ଅଞ୍ଚଳର ନାମ ମଧ୍ୟ ସେହିପ୍ରକାର ବାହାର ରାଜ୍ୟ ଏବଂ ଅଞ୍ଚଳରେ ପ୍ରସିଦ୍ଧ ହୋଇଥାଏ